ହ୍ୟାଲୋ ହଁ ଏଇ ଆପଣ ବରା ସିଂଘଡ଼ା ଦୋକାନ କରିଛନ୍ତି ହ ହଁ କେଉଁ ପାଖରେ ଅଛି ଦୋକାନଟା

ଓହୋ କି କି ବତାନ୍ତି ହଁ କେତେ ଲେଖା ନେଉଛନ୍ତି ହଁ ଦଶ ଟଙ୍କା ଆମର ତ ସୁରତରେ ତ ଆମର କମ୍ ଅଛି ଏଠି ଦଶ ଟଙ୍କା କ'ଣ ପାଇଁ

ହେଉ ସବୁ ମିସ୍ତ୍ରୀମାନେ ଅଛନ୍ତି ସେମାନେ ବନାନ୍ତି ଓହୋ କେତେଟା ମିସ୍ତ୍ରୀ ରଖିଛ ଓହୋ କେତେ କେତେ ନିଅନ୍ତି ସେମାନେ ଓହୋ ଆଉ ମିଠା ପିଠା ସବୁ ବନାନ୍ତି ଅଁ ହଁ ତା'ହେଲେ ଆମେ ଆମେ ତ ସୁରତରୁୁ ଆସିଥିଲୁ ଆମେ ଆପଣଙ୍କୁ ନେଇଯିବୁ ସେଇଠି ନେଇ ଘର ଦେବୁ ଆଉ ସେଇଠି ଦୋକାନ କରିବେ ତାପରେ ସେଇଠି ବନାଇବେ ବରାଶିଙ୍ଗଡ଼ା ଆଉ ସେଇଠି ଆମ ଟିକେ ଭଲ ଚାଲିବ ବି ଆଉ ସେଇଠି ପାଞ୍ଚ ଟଙ୍କା ହଁ ସେଠି ସବୁ ଆମେ ଦେବୁ ଘର ଦେବୁ ଦୋକାନ ଦେବୁ ସବୁ ଦେବୁ ଆଉ ସେଠି କହିଲେ ଆମ ପାଇଁକି ଟିକେ ସୁବିଧା ହେବ ଆଉ ହଁ ସେଠି ସାମାନ ଦାମ ବିକିକ କମ୍ ଅଛି ହଁ ହଁ ଏଠି ଦଶ ଟଙ୍କା ବହୁତ ବେଶୀ ହୋଇଯାଇଛିି କାଇଁ ଲୋକମାନେ ସେମିତି ଇଏ କରିବେନି ହେଉ ଠିକ୍ ଅଛି ତାହେଲେ ହଁ ହଁ